ହଁ କୃଷକଟି ଯେତେବେଳେ ଋଣ ଆଣିଥାଏ ସରକାରଙ୍କ କତିରୁ ଚାଷ କରିକି ଋଣ ସୁଝିବା ପାଇଁ ଯେତେବେଳେ ଫସଲଟି ମରିଯାଏ ପାଣି ଫାଣିରେ ନହେଇକି ମରିଯାଏ କୃଷକଟି ଭାବେ ଯେ ମୁଁ ଋଣ ଆଣି ଚାଷ କରିଥିଲି ମୋ ଫସଲ ତ ମରିଗଲା ମୁଁ ସୁଝିବି କେମିତି ଆଉ ସେ ନିରୁପାୟ ହେଇ ଆତ୍ମହତ୍ୟା କରିଦିଏ ଯାହାଦ୍ୱାରାକି ସରକାର ପଇସା ନଦେଇପାରିବାରୁ ତାର ନଥାଏ ଆଉ ସାହସ ସେଥିପାଇଁ ସିଏ ଆତ୍ମହତ୍ୟା କରିଦିଏ ସରକାର ଜାଣିବା ଜାଣିବା କଥା ଯେ କୃଷକଟି ଯଦି ଫସଲ ମରିଗଲା କମ୍ ସୁଧ ଦେଇ ଟିକିଏ ଯେତିକି ସୁଧ ନେଉଛନ୍ତି ତାପକ୍ଷରେ ଟିକିଏ କମାଇ ଦେବା କୃଷକଙ୍କ ପାଇଁ ଭଲହୁଅନ୍ତା ତାପରେ ସେ କୃଷକମାନେ କିଛି ନହେଲେ ଆତ୍ମହତ୍ୟାରୁ ରକ୍ଷା ପାଇଯାଆନ୍ତେ